ମୋର ପସନ୍ଦିତା ଓଡ଼ିଆ ଶବ୍ଦଟି ହେଉଛି ମାଟି ଏବଂ ଖଣ୍ଡ ବାକ୍ୟଟି ହେଉଛି ଚାଲି ନ ଜାଣି ବାଟର ଦୋଷ ତେଣୁ ମାଟି ହେଉଛି ଆମର ମାଁ ଯାହାକି ଆମ ଖାଦ୍ୟ ପାଖରୁ ଆରମ୍ଭ କରିଥାଏ ଏବଂ ଆମେ ମୃତ୍ୟୁଶଯ୍ୟାରେ ମଧ୍ୟ ତାରି କୋଳରେ ବିଶ୍ରାମ ନେଇଥାଉ ଏବଂ ଖଣ୍ଡି ବାକ୍ୟଟି ହେଉଛି ଚାଲି ନ ଜାଣି ବାଟର ଦୋଷ ଅର୍ଥାତ୍ ଗୋଟେ ଜିନିଷର ବ୍ୟବହାର ଆମେ ନ ଜାଣିକି ଅନ୍ୟ ଉପରେ ଦୋଷ ଦବାଟା କେବେ ଠିକ ନୁହେଁ କି ସେ ଜିନିଷ ଉପରେ ଦୋଷ ଦବାଟା ତ ଠିକ ନୁହେଁ ମାତୃଭାଷା ବୋଲି ମୁଁ ଗର୍ବ କରେ ଓଡ଼ିଆକୁ କାରଣ ଏହା ମୋର ଆଞ୍ଚଳିକା ଭାଷା ଭାଷା ଏବଂ ଏ ଭାଷାର ଯେଉଁ ମାଧୁର୍ଯ୍ୟଟା ରହିଛି ସେଇଟା ଅନ୍ୟ କେଉଁ ଭାଷାରେ ନାହିଁ